କନ୍ଧମାଳ ଜିଲ୍ଲାରେ ସବୁ ଆଡ଼େ ଜଙ୍ଗଲ ପାହାଡ଼ରେ ଭର ପରିପୂର୍ଣ୍ଣ ପ୍ରତ୍ୟେକ ଗଛା ଗଛ ଫଳ ଜିନିଷ ଆମ୍ବ ଗଛ ପଣସ ଗଛ ବା ମହୁଲ ଗଛ ପ୍ରତ୍ୟେକ ଫଳ ଗଛ କନ୍ଧମାଳରେ ଦେଖିବାକୁ ମିଳେ କନ୍ଧମାଳରେ ଆମର ପ୍ରସିଦ୍ଧ ହେଉଛି ହଳଦୀ ଚାଷ ମାଣ୍ଡିଆ ଚାଷ ହଳଦୀ ଚାଷ ଧାନ ଚାଷ ବିରି ମକା କୋଳଥ ଏମିତି ପ୍ରତ୍ୟେକ ପନିପରିବା ପ୍ରତ୍ୟେକ ଖାଦ୍ୟ ଫସଲ ଏମିତି ପ୍ରକାର ସବୁ ପ୍ରକାର ଚାଷ ହୋଇଥାଏ ଆମର ଏହି ହଳଦୀ ମାଣ୍ଡିଆ ମକା ଆମର ବାହାରକୁ ବି ରପ୍ତାନି କରାଯାଏ ଆମ କନ୍ଧମାଳରେ ବହୁତ ଗଛ ଲତା ବା ବହୁତ ନଦୀନାଳରେ ପରିପୂର୍ଣ୍ଣ ହୋଇଥାଏ ସବୁଠାରେ ପାଣିରେ ସମସ୍ୟା ହୁଏ ନାହିଁ କି କୌଣସି ଅସୁବିଧା ହୁଏ ନାହିଁ ଆମ କନ୍ଧମାଳକୁ ବହୁତ ପର୍ଯ୍ୟଟକ ବି ବୁଲିବା ପାଇଁ ଆସନ୍ତି କାରଣ ଆମର ଏପଟେ ଗଛ ଲତାରେ ସେଗୁଡ଼ାକ ପରିପୂର୍ଣ୍ଣ ବହୁତ ବୁଲାବୁଲି କରିବା ପାଇଁ ବହୁତ ଭଲ ଲାଗେ ପବନ ବା ସବୁଥିରେ ବୁଲାବୁଲି କରିବା ପାଇଁ ସବୁଠାରେ ଭଲ ଲାଗେ ବହୁତ ବଢ଼ିଆ ଯାଗା ଅଛି ତେଣୁ ଆମ କନ୍ଧମାଳରେ